ହ୍ୟାଲୋ ପାଣି ପାଇପ୍ ମିସ୍ତ୍ରୀ କହୁ ହଁ ମୋ ଘରର ସବୁ ପାଣି ଫାଣି ପାଇପ୍ ସବୁ ଲିକ୍ ଫିକ୍ ଅଛି ସେଇଟାକୁ କେମିତି ସଜାଡ଼ିବି କେତେ ପାଣି ଲିକ୍ ହଉଛି ନୂଆ ବଜାର ହଁ ଆପଣ ଆସିଥିଲେ କରିଥିଲେ ନୂଆ ବଜାର ଛକ ଉପରେ ହଁ ସେଇ ଯୋଉ ଆପଣଙ୍କର ଟାଙ୍କି ଟ୍ୟାପ୍ ପାଖରୁ ଲିକ୍ ହେଉଛି ତା'ପରେ ଆମର ଯେଉଁ ମେନ୍ ସପ୍ଲାଇଟା ଯାଇଛି ସେ ସପ୍ଲାଇ ପାଖରୁ ଟିକେ ଲିକ୍ ହେଉଛି ସେ ସକେଟ୍ ଫକେଟ୍ ପାଖରୁ ଲିକ୍ ହେଉଛି ଆଉ ପାଣିଟା ଟାଙ୍କି ଉପରକୁ ଉଠୁ ନାହିଁ ହଁ ହଉ ହଉ ତାଙ୍କ ନାଁଟା ମୁଁ ଜାଣିନାହିଁ ତ ନମ୍ବରଟା ଥିଲା ସେଇ କଲ୍ କରିଦେଲି ପାଇପ୍ଗୁଡ଼ା ଯଦି ମୋର ବଦଳାଇବାର କଥା ମୁଁ ବଦଳାଇବି ଆଚ୍ଛା ହଉ ଠିକ୍ ଅଛି କେତେ ଟଙ୍କା ଲାଗିବ କେତେ ଟଙ୍କା ଖର୍ଚ୍ଚ ଆସିବ ହଉ ହଉ ହଉ ହଉ ଠିକ୍ ଅଛି ହଉ ରହିଲି